ଆମର ଏ ଅଞ୍ଚଳରେ ପାରମ୍ପରିକ ଭାବରେ ରନ୍ଧାଯାଉଥିବା ଖେଚଡ଼ି ତରକାରୀ ଏଇଠି ମିକ୍ସଚର୍ ଘାଣ୍ଟ କ୍ଷୀରି ଏଇଠି ପାରମ୍ପରିକ ଅନୁସାରେ ପିଠା ପୋଡ଼ ପିଠା ଏଇଠି ଖେଚଡ଼ି ହୋଇଥାଏ ପୋଡ଼ ପିଠା ଆଉ କାକରା ପିଠା ହେଇଥାଏ ପୋଡ଼ ପିଠା ବିଭିନ୍ନ ପ୍ରକାରରେ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ ଏଇଠି ତା ସହିତ ପାରମ୍ପାରିକ ଅନୁସାରେ ରୋଷେଇର ବହୁତ ପ୍ରକାରରେ ପର୍ବପର୍ବାଣିରେ ହିଁ ରୋଷେଇ ହେଇଥାଏ ବିଭିନ୍ନ ପ୍ରକାରରେ ପାରମ୍ପରିକ ଖାଦ୍ୟ